ଏଭେ ଦିନେ ଆମର୍ ଉତ୍ତରାଖଣ୍ଡର ଗୋଟେ ଘଟଣାଟେ ଟନେଲ୍ଟି ଢ଼ସ୍କୀ ଯିଥିଲା ଆର୍ ସେ ଟନେଲ୍ନୁ ଆମର୍ ଏକ୍ଚାଲିଶ୍ ଲୋକ୍ କାମ୍ କରୁଥିଲେ ଏକ୍ଚାଲିଶ୍ ଲୋକ୍ କାମ୍ କରୁଥିଲେ ଯେତେବେଲେ ଟନେଲ୍ଟା ଢ଼ସ୍କୀ ଗଲା ସେମାନେ ଆର୍ ହଟାକେ ବାହାରିନାଇଁ ପାର୍ଲେ ହଟାକେ ବାହାରିନାଇଁ ପାର୍ଲେ ସେମାନେ ବଞ୍ଚିଛନ୍ କି ନାଇଁ ବଞ୍ଚିଛନ୍ କେନ୍ ଥିନ୍ ଲୋକ୍ ଯାନ୍ବେ ସେଥିର୍ଲାଗି ସେନୁ ଜଣେ ଥିଲେ ମୁଖିଆ ଲୋକ୍ଟେ ସେଇ ଟନେଲ୍ ଭିତରେ ପାନ୍ ପାଇପ୍କେ ଚାଲୁ କରି ପାନ୍ ପାଇପ୍କେ ଯେତେ ବେଲେ ଚାଲୁ କଲେ ସେଥିରୁ ବାହାରେ ପାନ୍ ବାହାରିଲା ପାନ୍ ବାହାରିଲା କି ସେନୁ ଲୋକ୍ ଯାନ୍ଲେ ନାଇଁ ଲୋକ୍ ବଞ୍ଚିଛନ୍ ବଞ୍ଚିଛନ୍ ବୋଲିକରି ଯେମ୍ତି ଯାନ୍ଲେ ତା'ର୍ ପରେ ସେମାନଙ୍କୁ ପ୍ରାଣ ପଣେ ଚେଷ୍ଟା କରି କରି କାହିଁ ଲୋକ୍ ଆଣିକରି ସେ ତାକୁ ମାଟ୍ କୁଡ଼ି କରି ସେମାନ୍ଙ୍କୁ ଧୀରେ ଧୀରେ କରି ସେମାନ୍ଙ୍କୁ ସୁସ୍ଥ କରି କରି ବାହାର୍ ବି କଲେ ବାହାର ଯେନ୍ତା କଲେ ସେମାନ୍କୁ ପହ୍ଲା ଡ଼ାକ୍ତର୍ଖାନାନୁ ରଖାଗଲା ଡ଼ାକ୍ତର୍ଖାନାନୁ ରଖିକରି ସେ ତାକର୍ ସ୍ଵାସ୍ଥ୍ୟ ଅବସ୍ଥା ଚେକ୍ କରି କରି ତାହାକୁ ଛଡ଼ା ଗଲା ଆମର୍ ଓଡିଶାର ଲୋକ୍ ବି ସେଠି ଥିଲେ ବି